ହଁ ମୋର ଗୋଟେ ଡେଲିଭରି ଥିଲା ଆଜି ଷୋହଳ ତାରିଖ ଆଜି ଥିଲା ହଁ ତେର ମାନେ ତେର ତାରିଖ ଥିଲା ଆଜି ବି ଆସିବାର ଥିଲା କାଇଁ ଆସିଲାନି ଏପର୍ଯ୍ୟନ୍ତ ଆଉ ଜିନିଷଟା ମଗେଇଥିଲି ଆସିଯିବ ଯେ କେବେ ଆସିଯିବ ମୁଁ ତେର ତାରିଖରୁ ଆଜି ଷୋଳ ତାରିଖ ହେଲାଣି ଆଉ ଟିକେ ସର୍ଭିସ୍ ଯେଉଁଗୁଡ଼ାକ ହଁ ଲେଟ୍ ଆଉ କେତେ ଲେଟ୍ ମୋତେ ତ ତେର ତାରିଖ ଆସିବାର ଥିଲା ମୋର ବି ତ ଜିନିଷ ଦରକାର ଅଛି ନା ଦରକାର ଅଛି ମୁଁ ମୋର କାମରେ ହଁ ନାହିଁ ଡେରି ହେଲେ ଆଉ ହଁ ଯେ ପାଇପ ଅଛି ତ ହଁ ଯିବା ହଁ ଯଦି ସେମିତି ଆମକୁ ମେସେଜ୍ କରିଦବା କଥା ଏତେ ଲେଟ୍ର ଆସିବ କି କ'ଣ କରିବ ଡେଟ୍ ଗୁଡ଼ାକ ଆମକୁ ଠିକ୍ ଠାକ୍ କହିବା କଥା ଏତେ ଲେଟ୍ରେ ଆସିଲାକୁ ଆମେ ଆଉ ହଁ ନାହିଁ ସେଇଟା ତ ସେଇଟା ଆପଣଙ୍କର ମାନେ ଇଏ ସେଇଟା ପ୍ରୋବ୍ଲେମ୍ ସେ ତା'ପରେ ଆମକୁ ଯେଉଁ ଡେଟ୍ଟା ଦିଆ ହେଉଛି ଆମର ବି ମାନେ ହଁ ଆମେ ହେଲେ କଷ୍ଟମର୍ ଆମକୁ ଠିକ୍ ଟାଇମ୍ରେ ଆଜ୍ଞା କଷ୍ଟମର୍ ମାନେ ମାନେ ହଁ ହୁଁ ସେ କଥା ନାହିଁ ଯେ ଆମେ ଆମକୁ ତ ଟାଇମ୍ରେ ନହେଲେ ମାନେ ଆମକୁ ମାନେ ଇଏ ଭଲ ଲାଗୁନାହିଁ ସେଗୁଡ଼ାକ ସେ ଆମେ ପାଇ ଜିନିଷଟା ଆମର କିଣିଛୁ ଆମେ ମାନେ ପୁଣି ଦେଖିବୁ ଯଦି ଭଲ ନ ପଡ଼ିଲା କି କ'ଣ ପୁଣି ଆମେ ତାକୁ ରିଟର୍ଣ୍ଣ କରିବାର ହବ ନ ହବ ସେ ଠିକ୍ ଠାକ୍ ଦେଖି ଆମେର ତ ଦରକାର ଥିଲା ବହୁତ ସର୍ଭିସ୍ ଯେଉଁଟା ମାନେ ଆପଣମାନଙ୍କର ହେଲା ଯେ ଠିକ୍ ଟାଇମ୍ରେ ଜିନିଷ ଦେବେ କେମିତି ଘରେ ପହଞ୍ଚିବାର ଆଉ ଜଲ୍ଦି ହଉ ଠିକ୍ ଅଛି ଆଜି ଜଲ୍ଦି ମାନେ ଆସିଲା ଆମକୁ ଟିକେ ଶୀଘ୍ର ଆଣିକି ଇଏ କରିଦେବେ ପଠେଇ ଦବେ ମାନେ ପହଞ୍ଚାଇ ଦେବେ ପାଖରେ